ଆଜ୍ଞା ଆଜ୍ଞା ପଚାରନ୍ତୁ ଆଜ୍ଞା ଆଜ୍ଞା

ଆମ ଏଠିକୁ ଆମ ଏଠିକୁ ରଥଯାତ୍ରା ବହୁତ ଭଲ ହୁଏ ଆଉ ଅନ୍ୟ ଯାଗା ଠୁ ବି ଟିକେ ଭଲ ହୁଏ

ପରିବାର ସାଙ୍ଗେ ତ ଭଲ ଲାଗେ ସବୁକ ସାଙ୍ଗରେ ରଥଯାତ୍ରା ଦେଖିବାକୁ ଗୋଟେ ଅଧିକ ଲାଇକ୍ ଭିତରୁ ଗୋଟେ ଖୁସି ଆସେ ଆଉ ସବୁ ମିଶିକି ଯାଉ ହସି ଖୁସି କରୁ ଟାଇମ୍ ସ୍ପେଣ୍ଡ କରୁ ନିଜ ଭିତରେ ରଥଯାତ୍ରାରେ ଆମର ଏଇଠି କ'ଣ କହିବେ ବହୁତ ଟାଇପ୍ର ଯାତ୍ରା ହୁଏ ତା'ପରେ ଯାଇକି ମେଳା ଆସେ ଆଜ୍ଞା ଆମ ଆଡ଼େ ମେଳା ବହୁତ ବଡ଼ ଜାଗା ହେଇକି ଆସେ ଆଉ ବହୁତ ବିଭିନ୍ନ ଜିନିଷ ଯାକ ଆସେ ଆମେ ଏଠି ବହୁତ ନୂଆ ନୂଆ ଜିନିଷ ଦେଖୁ ଶିଖୁ ନୂଆ ଜିନିଷ କିଣୁ ଆଜ୍ଞା ଆଜ୍ଞା ଆମ ଏଇଠିକୁ ଆମ ଏଇଠିକୁ ମାନେ କ'ଣ କହିବା ଭଲ ଏତେ ଭଲ ହୁଏ କେ ଆମ ପରିବାର ଆମ ପରିବାର ସାଙ୍ଗମାନେ ସବୁ ବହୁତ ଦୂର ଦୂରଠୁ ଆସନ୍ତି ଦେଖିବାକୁ ଆମର ଏଠି ହଁ ଏଞ୍ଜଇଙ୍ଗ ଆଜ୍ଞା

ଆମେ ଏ ରଥଯାତ୍ରା ଦିନ ଆମେ ଦିନ ସାରା ଖୁସି ଥାଉ କି ଯେତେବେଳେ ରଥ ଝିକା ହବ ଆମେ ସବୁ ଯିବୁ ରଥ ଟାଣିବୁ ରଥ ଯାଇକି ଟାଣିବୁ ରଥକୁ ଟାଣିକି କ'ଣ କୁହନ୍ତି ତାଙ୍କ ଧାମକୁ ନେଇକି ଯିବୁ ଯେଉଁଠି ମାନେ ଯେଉଁଠି ହୁଏ ଆଜ୍ଞା ପ୍ରତି ବର୍ଷ ଆମେ ତା'ଠୁ ବହୁତ ଭିଡ଼ ହୁଏ ଏମିତି ଏଇଠି ଦଶ ହଜାରୁ ଭିଡ଼ ଉପରେ ବି ହେଇଯାନ୍ତି ବେଳେ ବେଳେ ତ ବହୁତ ଭିଡ଼ ହେଇଯାନ୍ତି ଏତେ ଭିଡ଼ ଯେ କି ଠେଲିକି ଯିବାକୁ ବହୁତ କଷ୍ଟ ହେଇଯିବ ପାଦେ ରଖିବା ଗୋଟେ ଜାଗାରେ ବହୁତ କଷ୍ଟ ହେଇଯାଏ ଏମିତି ଭିଡ଼ ହେଇଯାଏ ବେଳେ ବେଳେ ଆଉ କ'ଣ କହିବେ ପୂଜା ଯେତେଦିନ ହୁଏ ଭଗବାନ ଆସନ୍ତି ସେତେଦିନ ବିଭିନ୍ନ ବିଭିନ୍ନ ଟାଇପ୍ର ପୋଗ୍ରାମ୍ ବି ହୁଏ ଡାନ୍ସ ହୁଏ ପ୍ରଭୁମାନେ ପ୍ରଭୁ ନାମରେ ବହୁତ କିଛି ଇଏ ହୁଏ କଥା ମାନେ କ'ଣ କହିବେ ତାକୁ କ'ଣ କହିବେ କ'ଣଟା

ଆଜ୍ଞା ଆପଣ ଏସବୁ ମିଡ଼ିଆରେ ଦେଖାଇବେ ଟିଭିରେ ଦେଖାଇବେ

ଆଜ୍ଞା ଆଜ୍ଞା